ହ୍ୟାଲୋ ଆମେ ଆପଣଙ୍କ ରେଷ୍ଟୁରାଣ୍ଟ୍ରୁ ଗୋଟେ ଖାଇବାଟେ ମଗେଇଥିଲୁ ଏବଂ ସେ ଆପଣଙ୍କ ଡେଲିଭରି ବଏ ସେ ଆଣିକି ଆମକୁ ଦେଲା ଜିନିଷ ଦେଲା କାଲିରେ ଆମେ ଦେଖିଲୁ ଆମେ ତ ଆଉ ଖୋଲି ନଥିଲୁ ସେ ଆମକୁ ଦେଇଦେଲା ତା'ପରେ ସେ ଗଲା ଆମେ ଖୋଲିକି ଦେଖିଲୁ ଦେଖିଲା ପରେ ଜିନିଷ କାଇଁ ଆମକୁ ଠିକ୍ ଲାଗୁନି ଟିକିଏ ବାସି ବାସି କ'ଣ ଲାଗୁଛି ବାସ୍ନା ବି ଟିକିଏ ଲାଗୁଛି ଆଉ ଏଇଟା କ'ଣ ବାସି ଜିନିଷ ନା କ'ଣ ସଜ ଭଳିଆ ତ ଲାଗୁନି ତେଣୁ ଆଉ ଆମେ ତାକୁ ଆଉ କିଛି ଟେଷ୍ଟ୍ ଆଉ କରୁନୁ ମାନେ ଖାଇନୁ ଜଷ୍ଟ୍ ଖାଲି ଖୋଲି ଦେଇଛୁ ଆମେ କିନ୍ତୁ ଯେହେତୁ ତା'ର ଗୋଟେ ବାସ୍ନା ଆସୁଛି ଗୋଟେ କେମିତି ଗୋଟେ ବାସି ହେଲା ଭଳିଆ ବାସ୍ନା ଆସୁଛି ଆଉ ଜିନିଷ ସଜ ଭଳିଆ ବି ଦେଖାଯାଉନି ତେଣୁ ଆମେ କ'ଣ କରିବୁ ଆମେ ତ ଏଇଟା ପଇସା ବେକାର ଆମେ ଯେଉଁ ଦେଇଥିଲୁ ଆଉ ତେଣୁ ଆପଣ କୁହନ୍ତୁ ଆସିକି ସେ ଜିନିଷ ଫେରାଇକି ନେଇଯାଆନ୍ତୁ ଆମେ ୟୁଜ୍ କରିନୁ ପ୍ୟାକେଟ୍ଟାକୁ କେବଳ ଆମେ ଖୋଲି ଦେଇଛୁ ଆଉ ନା ଆପଣ କ'ଣ କହୁଛନ୍ତି କୁହନ୍ତୁ ଆପଣ ନହେଲେ ପଇସା ଫେରାନ୍ତୁ ଆଉ ଆମେ ଜିନିଷ ଖାଇବୁନି ଆପଣ ପଇସା ଖାଲି ବେକାରରେ ଦେବୁ ଆପଣମାନେ ବାସି ଜିନିଷ ଦେବେ ଲୋକଙ୍କୁ ଠକିବେ ଆଉ କେମିତି ହେ ବ ଆଉ ଆମେ କ'ଣ ଭରସା କରିପାରିବୁ କି ଆପଣମାନଙ୍କ ଉପରେ ତେଣୁ କ'ଣ ଗୋଟେ ଡିସିସନ୍ ନିଅନ୍ତୁ ଆଉ ଲୋକ ପଠାଇକି ନିଅନ୍ତୁ ବା ନେହେଲେ ପଇସା ଫେରାନ୍ତୁ ଯାହା କରିବାକୁ କଥା ଆପଣ ଡିସିସନ୍ ଶୀଘ୍ର ନିଅନ୍ତୁ ଆମେ ଏହା ପରେ ପରେ ଆମେ ଅଲଗା ଆଡୁ ଜିନିଷ ମଗାଇ ଆମେ ଖାଇବୁ କି କ'ଣ କରିବୁ ବ୍ୟବସ୍ଥା କରିବୁ ଆମେ